ବ୍ରାହ୍ମାଣ୍ଡ ହେଉଛେ ଆମର୍ ବ୍ରହ୍ମାଣ୍ଡର ସବୁଠୁ ଆକର୍ଷଣୀୟ ଜିନିଷ ହେଉଛେ ଚନ୍ଦ୍ର ଏବଂ ତାରା ଏବଂ ଆମର୍ ହେଉଛେ ସୂର୍ଯ୍ୟ ସୂର୍ଯ୍ୟ ପାଖ୍କେ ଆମେ ଏପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ଚେଷ୍ଟା କରି କରି ବି ଯାଇପାରୁ ନାହାନ୍ତି ତା'ର୍ କାରଣ୍ ହେଉଛେ ତାର୍ ପାଖ୍କେ ଗଲେ ଜଲି ଯାଉଛୁଁ ଏତେ ସୁନ୍ଦର୍ ଜିନିଷ୍ଟା ଆମକୁ ଏତେ ଆଲୋକିତ କରୁଛେ ଆଉ ରାତି ଆମକେ ତାରା ଯେତେ ଆମକେ ଆକର୍ଷଣ କରୁଛେ ବ୍ରହ୍ମାଣ୍ଡ ଏ ସବୁ ସୁନ୍ଦର୍ ଜିନିଷ୍ ଆରୁ ଚନ୍ଦ୍ର ଗୁଟେ ରହେଲା ଆମକୁ ସେ ଆଲୋକିତ୍ ବି କରୁଛେ ଆମର୍ ପୃଥିବୀର ହେଉଛେ ଉପଗ୍ରହ ଯାହାକି ଚନ୍ଦ୍ର ଏଠାରୁ ଆକର୍ଷଣୀୟ ଜିନିଷ୍ ଆଉ କାଣା ହେଇ ପାର୍ବା କାଁଏ ବୋଲି ମୁଇଁ ଭାବୁଛେଁ ଆରୁ ତାରା ଗୁଡ଼ାକ ରାତିରେ ଯେନ୍ ଆଲୋକିତ କରୁଛନ୍ ଝିଲିମିଲି ହେଇକରି ଏହା ଦେଖି ମନ ମୁଗ୍ଧ ହେବାକୁ ପଡ଼ୁଛେ ଆରୁ ବୈଜ୍ଞାନିକ୍ମାନେ ତ ଚନ୍ଦ୍ରପୃଷ୍ଠକେ ଯାଇ ସାର୍ଲନେ ହେଲେ ସୂର୍ଯ୍ୟକେ ଯିବାର୍କେ ଚେଷ୍ଟା କରୁଛନ୍ ଏ ପର୍ଯ୍ୟନ୍ତ ଯାଇନାଇଁ ପାର୍ବାର୍ ଆରୁ ତାର୍ ତାର୍ଟା ଚାଲିଛେ ଚେଷ୍ଟା ସୂର୍ଯ୍ୟର୍ ପାଖ୍କେ ଯିବାକେ ଆରୁ ଯିବେ ଆରୁ ଚେଷ୍ଟା ଚାଲିଛେ ଯିବେ ଆରୁ ତାଙ୍କର୍ ଲକ୍ଷ୍ୟକେ ସେମାନେ ହାସଲ୍ କର୍ବାର୍କେ ଚାହୁଁଛନ୍ କର୍ବେ ଆଉ